ଆମର ମାଲକାନଗିରି ଆମ ଭାରତରେ ସବୁ ସମାନପତ୍ର ଅଛି ଯେ ଆମର ସେ ମାଲକାନଗିରି ଜିଲ୍ଲାରେ ସେମିତି କିଛି ମେସିନ୍ ପତ୍ର ନାହିଁ ଯେ ବଡ଼ କିଛି ହେଲେ ଏଠି ଚିକିତ୍ସା ହେଇପାରିବେ କିଛି ଚେକ୍ ଅପ୍ ହେଇପାରିବେ ଆମର ଯେମିତିକି କିଡ଼ନୀ ରୋଗଟା ହେଲେ ଆମର ଏଠି ଏବେ ଡାଇଗ୍ନୋସିସ୍ ହେଲା କିି ମୁଁ କହିପାରିବି ନାହିଁ ସବୁଧରଣର ଚିକିତ୍ସା ପାଇ ଆମକୁ ଏବେ ବାହାରକୁ ବି ଯାଇ ଯାଉଥାଉ ଆମେ କିଛି କିଛି ରୋଗ ହେଲେ ଆମେ ବାହାରେ ଯାଇକି ଚିକିତ୍ସା ହେବାକୁ ପଡ଼ୁଛି କାହିଁକିନା ଆମର ଏଇ ମାଲକାନଗିରି ମେଡ଼ିକାଲରେ ସବୁ ବଡ଼ ଜିନିଷ ଯାକ ନାହିଁ ଚିକିତ୍ସା ଯନ୍ତ୍ରପାତି ସବୁ ଆସି ନାହିଁ ଏଇଠି ଯେତିକି ଯନ୍ତ୍ରପାତି ଅଛି ସେତିକିରେ ହେଉଛି ଆଉ ଲୋକମାନେ ଏଠାରୁ ହନ୍ତସନ୍ତ ହେଇକି ଅଲଗା ଆମର ସେ ମାଲକାନଗିରି ବାହାରେ ପଠାଇ ଦେଉଛିି ଯେମିତିକି ବାହାର ବାହାର କ'ଣ କ'ଣ ମେଡ଼ିକାଲ ଅଛି ସେଇସବୁ ଜାଗାରେ ଆମକୁ ପଠାଇ ଦେଉଛି କାହିଁକିନା ଏଇଠି ସବୁ ଯନ୍ତ୍ରପାତି ଯାକ ନାଇଁ ଡକ୍ଟର ଥିଲେ ବି ଆମର ଯନ୍ତ୍ରପାତି ନଥିଲେ କେମିତି ଚିକିତ୍ସା ହବ ଯନ୍ତ୍ରପାତି ନହେଲେ କ'ଣ ଚିକିତ୍ସା ହେଇପାରିବ ଯନ୍ତ୍ରପାତି ଥିଲେ ହିଁ ଚିକିତ୍ସା ହେଇପାରିବ ଅନ୍ୟ ରାଜ୍ୟ ଠୁ ଯନ୍ତ୍ରପାତି ଆମ ମାଲକାନଗିରି ଜିଲ୍ଲାରେ ବହୁତ କମ୍ ମାଲକାନଗିରି ଜିଲ୍ଲାରେ ଯଦି ଯନ୍ତ୍ରପାତି ଥିବ ଆମର ବାହାର ରାଜ୍ୟକୁ ଯାଇ ହବ ନାହିଁ ଚିକିତ୍ସା ପାଇ କାହିଁକି ନା ଏଇଠି ଆସିଲେ ଆମର ବେଶୀ ଭଲ ହବ ଏଇଠି ଯଦି ସବୁ ଜିନିଷପତ୍ର ଥିବ ଡକ୍ଟର ଡକ୍ଟର ଡକ୍ଟର ମାନେ ଯଦି ଏଇଠି ଚିକିତ୍ସା କରିପାରିବେ ଆମକୁ ଆଉ ବାହାର ରାଜ୍ୟରେ ଯାଇ ହବ ନାହିଁ